ରାସ୍ତା କାମ କେତେ ବାଟ ଗଲାଣି କ'ଣ ପ୍ରୋବ୍ଲେମ୍ ହୋଇଛି କି କେତେ ଆଉ ଦଶ ଦିନ ଭିତରେ ସରିଯିବ ନା ସରିବନି ଆଉ ର ମ୍ୟାଟେରିଆଲ୍ ସବୁ ଆଭେଲେବୁଲ୍ ଅଛି ନା କ'ଣ ବାକି ଅଛି ସେଠି

ବାଲି ତା'ହେଲେ ପଠାଇବାକୁ ପଡ଼ିବ ଆଉ ଲୋକ କହିଲେ କେତେ ଦିନ ପରେ ଆସିବେ ବୋଲି

ମୁଁ ମୋ ଆଡ଼ୁ ଫୋନ୍ କରିବି ହଁ ହଉ ତାଙ୍କ ପଇସା ତ କ୍ଳିଅର୍ ହୋଇଯାଇଥିବ ବୋଧେ ଆଉ ଆଉ ତା'ହେଲେ ଆଉ ଗୋଟେ ମେସିନ୍ ଆଣିଲେ ସେଇ ଦଶ ଦିନ ଭିତରେ ସରିଯିବ ତା'ହେଲେ ଆଉ ଅଧିକା ଲୋକ କିଛି ଦରକାର ନାହିଁ ଆଉ ଖାଲି ବାଲି ପଠାଇଦେଲେ ତା'ହେଲେ କାମ ଆରମ୍ଭ ହୋଇଯିବ ଆଉ ହଁ ମୁଁ ଆଜି ଆଜି ଫୋନ୍ କରି କହିଦେଲେ ସେ ନେଇକି କାଲି ପହରଦିନ ଆଡ଼ିକି ସିମେଣ୍ଟ୍ ପଠାଇଦେବ ଆଉ ତା'ହେଲେ ମୁଁ ଆଜି ବାଲି ସିମେଣ୍ଟ୍ ଆଉ ମେସିନ୍ ଆଣିବା ପାଇଁ ବ୍ୟବସ୍ଥା କରୁଛି ଆଉ ହଁ ହଉ ଆଉ ମୁଁ ଆଜି ତାଙ୍କୁ ଫୋନ୍ କରିଦେଉଛି ଲୋକଙ୍କ ପାଖକୁ ବି ଫୋନ୍ କରିଦେଲେ ସେ ପହଞ୍ଚାଇଦେବେ କାମ ହୋଇଯିବ